ହୁଁ ହ୍ୟାଲୋ ହଁ ରାୟଗଡ଼ା ପୋଲିସ୍ ଷ୍ଟେସନ୍ କେଉଁଥିରେ ଆସୁଥିଲେ ଆଉ କେତେଜଣ ଭଳିଆ ଅଟୋରେ ବସିଥିଲେ ଆଉ ସେ ବ୍ୟାଗ୍ କେମିତି କଲରର ଏଫ୍ ଆଇ ଆର ଦେଇଛନ୍ତି ଏଫ୍ ଆଇ ଆର ଜଲ୍ଦି ଆସନ୍ତୁ ଏଇଠି ଏଫ୍ଆଇଆରଟା ଲେଖନ୍ତୁ ଲେଖିଲା ପରେ ସେ କ'ଣ କ'ଣ ଥିଲା ତା' ଭିତରେ ଆଉ ଆପଣଙ୍କ ଯେଉଁ ଏ ଯେଉଁ ଚୋରି ହେଲା ଜିନିଷ ତାର ସବୁ ରସିଦ ଅଛି ତ ଆଉ ସେ ମୋବାଇଲ୍ ନମ୍ବରଫମ୍ବର ସବୁ ଇଏ ମନେଅଛି ଯେଉଁ ମୋବାଇଲ୍ ତା' ଭିତରେ ଥିଲା ବ୍ୟାଗ୍ ଭିତରେ ଯେଉଁ ମୋବାଇଲ୍ ଥିଲା ଆଉ ଆସନ୍ତୁ ଲେଖିଦିଅନ୍ତୁ ଏଫ୍ ଆଇ ଆର ତାପରେ ଇନଭେସ୍ଟିଗେସନ୍ ଚାଲିବ ଆଉ ଅଟୋର ନମ୍ବର ମନେ ଅଛି ଆଉ କେତେ ଡିଷ୍ଟାନ୍ସ କ'ଣ ସେଇ ଦୋକାନ କତିରେ ପାଖରେ କ'ଣ ଅଛି ସେଇ ନାଆଫାଆ କ'ଣ ଅଛି ମନେ କି ଅଛି ତେ ସେଇଠି କେଉଁଠି ଲୋକ ପାଖାପାଖି ଥିଲା କି କ'ଣ ହଉ ହଉ ହଉ ହଉ ହଉ ଆସନ୍ତୁ ଆସନ୍ତୁ ସେଇଦିନ ଆସିବେ ଏଫ୍ ଆଇ ଆର ଗୋଟେ ଲେଖନ୍ତୁ ଆଉ ଚାଲିବ ହେଲା